ସ୍ଥାନୀୟ ବ୍ୟାଙ୍କ୍ରୁ ସ୍ଥାନୀୟ ବ୍ୟାଙ୍କ୍ ଆମର ମ୍ୟୁଚୁଆଲ ଫଣ୍ଡ୍ରୁ ଆମେ ଋଣ ନେବାକୁ ଚାହିଁଲେ ଆମେ ଆମର ଦରଖାସ୍ତ ଲେଖୁ ବାକି ରହିଲା ଆମ ଡକ୍ୟୁମେଣ୍ଟ ସବୁ ଦେଉ ତା'ପରେ ଆମ ଦଶ ଜଣଙ୍କର ଫଟୋ ହେରିକା ସବୁ ନେଇକି ଯାଉ ନେଇକି ଗଲା ପରେ ଆମେ ବ୍ୟାଙ୍କ୍ରେ ଦେଉ ବ୍ୟାଙ୍କ୍କୁ ଇଏ ଯେ ନାହିଁ ବ୍ଲକ୍ରୁ ଅର୍ଡ଼ର ଆଣ କ'ଣ କେଉଁ କାମ ପାଇଁ ନେବ ବୋଲି ତ ବ୍ଲକ୍ ବି ଯାଉ ବ୍ଲକ୍ ଗଲା ପରେ ସେଠି ମଧ୍ୟ ବ୍ଲକ୍କୁ ସବୁ ଡକ୍ୟୁମେଣ୍ଟ ଦେଉ ବ୍ଲକ୍ ସେଠୁ ଆମକୁ ଟାଇମ୍ ଦିଏନାହିଁ ଏତେ ଦିନ ସେତେଦିନରେ ମୁଁ ତୁମ ବ୍ୟାଙ୍କ୍କୁ ପଇସା ପଠାଇଦେବି ଚାରିଦିନ ହେଉ ପାଞ୍ଚଦିନ ହେଉ ଏମିତି ବ୍ଲକ୍ ଟାଇମ୍ ଦିଏ ତା' ବାଦ୍ ବ୍ଲକ୍ ମଧ୍ୟ ଚାରି ପାଞ୍ଚ ଦିନରେ ବ୍ୟାଙ୍କ୍କୁ ପଠାଇଦିଏ ତା'ପରେ ବ୍ୟାଙ୍କ୍ ଆମକୁ ଫୋନ୍ କରିକି ଡାକେ ଆମେ ଯାଉ ଲୋନ୍ ଆଣୁ ଆମ ଡକ୍ୟୁମେଣ୍ଟ ସବୁ ଦରଖାସ୍ତ ଲେଖିକି ସେ ଦରଖାସ୍ତ ଲେଖିକି ଦେଲା ବାଦ୍ ସେ ଆମକୁ ଲୋନ୍ ଦିଅନ୍ତି ଆମେ ଆଣିକି ଯେମିତି କିସ୍ତି ଅନୁସାରେ ମାସକୁ ମାସ ମଧ୍ୟ ଶୁଝିଦେଉ ଏକ ପରସେଣ୍ଟ କିମ୍ବା ଦୁଇ ପରସେଣ୍ଟ ଏମିତି ସୁଧରେ ଆମଠୁ ବ୍ୟାଙ୍କ୍ ଋଣ ତାଙ୍କର ଆମେ ପରିଶୋଧ କରିଦେଉ ଆଉ ସୁନା ଲୋନ୍ ଗୋଟିଏ ଅଛି ଯେଉଁଟାକି ଆମେ ସୁନା ନେଇକି ଯାଉ ନେଇକି ଗଲା ପରେ ସେ ତାଙ୍କ ଆଗେ ସୁନାକୁ ଓଜନ କରନ୍ତି ତା'ପରେ ଯେତିକି ଟଙ୍କା ହୁଏ ତା'ର ଅଧା ଟଙ୍କା ଆମକୁ ଦିଅନ୍ତି ସେଥିରେ ମଧ୍ୟ ସେ ନିଅନ୍ତି ସୁଧ ଯେଉଁଟାକି ମୋର ଗୋଟିଏ ଦରକାର ପଡ଼ିଥିଲା ମୋ' ଘର କାମ ପାଇଁ ଆଉ ମୁଁ ମଧ୍ୟ ମୋର ସମସ୍ତ ସୁନା ନେଇକି ବ୍ୟାଙ୍କ୍ରେ ବନ୍ଧା ପକାଇକି ପଇସା ଆଣିଥିଲି ଏ ବିଷୟରେ ମୋର ଅଭିଜ୍ଞତା ଅଛି